ମୁଇଁ ବିଭିନ୍ନପ୍ରକାର୍ ମୁଁ ଟଙ୍କା ସଞ୍ଚୟ କରିବାକୁ ବିଭିନ୍ନପ୍ରକାର୍ ଏଫ୍ ଡ଼ି କରିଚେଁ ଯେନ୍ଟାକି ଏଲ୍ ଆଇ ସି ଗୋଟିଏ ଜୀବନ୍ ବୀମା ଇ ଯଉ ପୋଷ୍ଟାଲ୍ରେ ଯେନ୍ଟାକି ସୁକନ୍ୟା ଏନ୍ତିକିରି ବିଭିନ୍ନପ୍ରକାର୍ ଯୋଜନା କରିଚେଁ ଯାର୍ଦ୍ଵାରାକି ଏକ ସେ ଭବିଷ୍ୟତ୍ରେ ସେଟା ପିଲାମାନେ ବି ତାକର୍ ପଢ଼ାପଢି ବାବଦ୍ରେ ଖର୍ଚ୍ଚ ପାତି ହେଲା ନିଜର୍ ସ୍ୱାସ୍ଥ୍ୟ ପାଇଁ କିଛି କିଛି ବି ତାର୍ମାନେ ସଞ୍ଚୟ ହେଲା ଆଉ ସଞ୍ଚୟ ଇ ଯଉ ବ୍ୟାଙ୍କ୍ ମାଧ୍ୟମରେ କର୍ବାର୍ଟା କି ଯେନ୍ ଯେ କୌଣସି ଯେନ୍ ଯୋଜନା ତାର୍ଦ୍ଵାରା କି ଆମର୍ ଯେତ୍କି ପଇସା ତାର୍ ଶୁଦ୍ଧ ବି ଅଧିକା ହେଲା ସେ ଶୁଦ୍ଧରେ ବି ଆମେ କିଛି ଅଧିକା ପଇସା ଲାଭ ଇଏ କରିପାର୍ମୁ ତାର୍ପରେ ସେ ଯଉ କେବଳ ବାନ୍ଧି ଦେଇଥିଲେ ବି ଶୁଦ୍ଧର୍ ପଏସାରେ ବି ଆମେ ଘର୍ ଚଲି ପାର୍ମୁ କି ପିଲାମାନେ ତାର୍ମାନେ ପଢ଼ାଲିଖା କରିପାର୍ଲେ କି କୌଣସି ମେଡ଼ିକାଲ୍ ଖର୍ଚ୍ଚ ବାବଦ୍ରେ କି କେନ୍ତି ବାବଦ୍ରେ ସବୁ ସେ ଖର୍ଚ୍ଚ କରିପାର୍ଲେ ଏନ୍ତିକିରି ସଞ୍ଚୟ କଲେ ଭଲ୍ ସୁବିଧା ଆଉ ବିଭିନ୍ନ ମାଧ୍ୟମ୍ ଫଣ୍ଡ୍ରେ ଆମେ ସଞ୍ଚୟ କରୁଚୁଁ ଆଉ ବ୍ୟାଙ୍କ୍ ଜରିଆରେ ବି କରୁଚୁଁ